ବିଜୁଳି ନଥିଲେ ଆମେ ବହୁତ ହଇରାଣ ହେଉଛୁ କରେଣ୍ଟ୍ ନଥିଲେ ଫ୍ୟାନ୍ ଲଗେଇ ପାରୁନୁ ଫ୍ରିଜ୍ ଲଗେଇ ପାରୁନୁ ଗରମ୍ ପାଣି କରିପାରୁନୁ ଯେଉଁମାନେ କରେଣ୍ଟ୍ରେ ରୋଷେଇ କରୁଛନ୍ତି ସେମାନେ ରୋଷେଇ କରିପାରୁନାହଁନ୍ତି ଅଧିକ ହଇରାଣ ହେଉଛୁ ରାତିରେ ପାଠପଢ଼ା ହେଉନି ମହମବତୀରେ ଚଳି ରହୁଛୁ ଯେଉଁମାନେଙ୍କ ଘରେ ଇନଭର୍ଟର୍ ରହିଛି ସେମାନେ ଟିକେ ଭଲ ଭାବରେ ରହିପାରନ୍ତି ଆମେ ରହିପାରୁନାହାନ୍ତି ସେମିତି କରେଣ୍ଟ୍ ଚାଲିଗଲେ ଅଧିକ ଅସୁବିଧା ହୋଇଥାଏ ଆଉ ଏବେ ଗରମ୍ ଦିନରେ ଅଧିକ ହଇରାଣ ହଉଛୁ ଆମେ ନ ଫ୍ୟାନ୍ ଚାଲୁନି ଫ୍ରିଜ୍ ଚାଲୁନି କିଛି ଚାଲୁନି ଟିକେ ଥଣ୍ଡା ଖାଇବାକୁ ଇଚ୍ଛା ହେଉଛି ଫ୍ୟାନ୍ ତଳେ ଶୋଇବାକୁ ଇଚ୍ଛା ହେଉଛି ସେମିତିରେ ବିଦ୍ୟୁତ ନଥିଲେ ଆମେ ଅଧିକ ମରି ଯାଇପାରିଥାନ୍ତୁ ସେଇଟିକୁ ଦୟାକରି ଭଲ ଭାବରେ କୁହନ୍ତୁ ଆଉ ଟିକେ ଚେଷ୍ଟା କରନ୍ତୁ ଯେ ବିଜୁଳି ନକାଟୁ ସେମିତିପାଇଁ ଯେଉଁମାନଙ୍କରେ ଇନଭର୍ଟର୍ ଇନଭର୍ଟର୍ ବି ଟିକେ ସମୟ ପାଇଁ ଚାର୍ଜ ହେଉଛନ୍ତି ବେଶୀ ସମୟ ଚାର୍ଜ ହେଇ ପାରୁନାହାନ୍ତି ଆଉ ବିଲ୍ ପେ ନ କଲେ କରେଣ୍ଟ୍ କାଟି ଦେଉଛି ବେକାର କରେଣ୍ଟ୍ କଟିଲେ ଆମେ ଅଧିକ ଅସୁବିଧାରେ ପଡ଼ିିପାରିବୁ ସେଥିପାଇଁ ଟିକେ ଭାବିକି କହିବେ ଯେ ବିଜୁଳି ବିଜୁଳି ଦେବା ଉଚିତ୍ ଯେଉଁମାନେ ଟିକେ ଗରିବ୍ ଅଛନ୍ତି ସେମାନେ ଟିକେ ପେ କରିବାକୁ ଟିକେ ଦିନ ଲାଗୁଛି ଦିନ ଲାଗିଲେ ଟିକେ ଦିଅନ୍ତୁ କରେଣ୍ଟ୍ କାଟୁ କଟ୍ କରନ୍ତୁ ନାହିଁ ନହେଲେ ଅଧିକ ହଇରାଣ ହେବାକୁ ଆମେ ଅତି କରିପାରିବୁ ସେମିତିରେ କିଛି କରନ୍ତୁ ଆଉ ସେପରି ଟିକେ ଭାବରେ ଚେଷ୍ଟା କରନ୍ତୁ ଯେ କରେଣ୍ଟ୍ କଟ୍ ନ ହଉ ଆଉ କିଛି ହଇରାଣ ହେବାକୁ ଆମକୁ ନ ପଡ଼େ ସେମିତି ବିଷୟରେ କହିବାକୁ ଆପଣ କହିବେ ଏବେ ତ ସମସ୍ତଙ୍କର ଘରେ ଇନଭର୍ଟର୍ ଅଛି କିନ୍ତୁ ଯେଉଁମାନେ ଚାଷୀବାସୀମାନେେ ଇନଭର୍ଟର୍ କେମିତି ଆଣିବେ ସେମାନେ ତ ଫ୍ୟାନ୍ ଟିକେ ଚଲେଇବେ ଚାଷ କରିକି ଆସିକି ପିଲାମାନେ ସ୍କୁଲ୍ ଯିବେ ସ୍କୁଲ୍ରୁ ଆସିକି ଟିକେ ଫ୍ୟାନ୍ ପବନ ଖାଇବେ ଟିକେ ଥଣ୍ଡା ଖାଇବେ ଯଦି କରେଣ୍ଟ୍ ନ ଥିବ କେଉଁଠି ଯିବେ